ହଁ ମୁଁ ବହୁତ ବାର ଭ୍ରମଣରେ ଯାଏ ମୋର ପ୍ରିୟ ପର୍ଯ୍ୟଟନୀ ସ୍ଥଳୀ ହେଉଛି ସପ୍ତଶଯ୍ୟା ସେ ସପ୍ତଶଯ୍ୟାରେ ଗୋଟିଏ ଝରଣା ବୋହିଯାଉଛି ସେ ଝରଣାରେ ଗାଧେଇବା ବହୁତ ଆନନ୍ଦଦାୟକ ଏବଂ ତାର ପରିବେଶ ବହୁତ ଆନନ୍ଦଦାୟକ ଏବଂ ସେଠାରେ ବହୁତ ଔଷଧୀୟ ଗଛ ଅଛି ଆଉ ବିଭିନ୍ନ ପ୍ରକାର ଜଙ୍ଗଲୀୟ ଜାତୀୟ ଗଛ ଅଛି ଯେଉଁ ଜଙ୍ଗଲ ଜାତୀୟ ଗଛରୁ ବିଭିନ ପ୍ରକାରର ଆମେ ଜିନିଷ ବି ସଂଗ୍ରହ କରିଥାଉ ଯଥା ଝୁଣା ଏହିଭଳି ମହୁ ଏହିଭଳି ବିଭିନ୍ନ ପ୍ରକାର ଜିନିଷ ଆମେ ସଂଗ୍ରହ କରିଥାଉ ଏବଂ ସେଠାରେ ଗୋଟେ ଭଲ ପାର୍କ ଅଛି ସେ ପାର୍କରେ ପିଲାମାନେ ବୁଲାବୁଲି କରିବାକୁ ଭଲ ପାଆନ୍ତି ଏବଂ ସେଠାରେ ଏକ ମନ୍ଦିର ଅଛି ସେ ମନ୍ଦିରରେ ପୂଜା ପାର୍ବଣ ହୁଏ ଲୋକ ମାନେ ସେଠାରେ ଯାଇକି ବହୁତ ଆନନ୍ଦଦାୟକ ଉପଲବ୍ଧ କରନ୍ତି